ଯାଜପୁର ଜିଲ୍ଲାରେ ମୁଖ୍ୟ ଜାତି ଭାବେ ଏବଂ ଭାଷା ଗତ ଗୋଷ୍ଠୀ ବିଭିନ୍ନ ପ୍ରକାର ରହୁଛନ୍ତି ଜାତିର ବିଭିନ୍ନ ପ୍ରକାର ଭାଷା ଗତ ଗୋଷ୍ଠୀ ଲୋକମାନେ ରହୁଛନ୍ତି ଯେପରି ଧର୍ମଗତ ଦେଖିବାକୁ ଗଲେ ହିନ୍ଦୁ ମୁସଲମାନ ଶିଖ ଏବଂ ଖ୍ରୀଷ୍ଟିୟାନ୍ ଲୋକ ରହନ୍ତି ଏବଂ ହିନ୍ଦୁ ଜାତୀୟ ଦେଖିବାକୁ ଗଲେ ଆମର ଖଣ୍ଡାୟତ ଏବଂ ରାଢି ଏବଂ ବ୍ରାହ୍ମଣ ଲୋକମାନେ ବସବାସ କରୁଛନ୍ତି ଏବଂ ସ୍ ବା ବ୍ରାହ୍ମଣ ଲୋକମାନେ ଅଧିକାଂଶ ଏବଂ ଖଣ୍ଡାୟତ ଲୋକମାନେ ଅଧିକାଂଶ ଯାଜପୁରରେ ରହୁଛନ୍ତି ଏଁ ଯାଜପୁର ଜିଲ୍ଲାର ବ୍ରାହ୍ମଣ ସାହି ଏବଂ ଖଣ୍ଡାୟତ ସାହୀ ଏକ ପାଖ ପାଖାପାଖି ରହୁଛନ୍ତି ଏବଂ ସେମାନଙ୍କର ରହିବା ଏବଂ ବାସ ସ୍ଥାନ ଗୋଟିଏ ଚଳିବା ପରି ଏବଂ ସେମାନେ ଗୋଟାଏ ଜାଗାରେ ସବୁ ମାନେ ଗୋଟାଏ ପୋଖରୀରେ ଗାଧୋଇବା ଏବଂ ଗୋଟାଏ ନଳକୂପ ବ୍ୟବହାର କରିବା ଏହିପରି ତାଙ୍କର ଭାଷା ତାଙ୍କର ଯେପରି ଏକତା ଏକତା ଭଳି ଭାଷା ବ୍ୟବହାର କରିବା ଏ ଏକତା ହିସାବରେ ଚଳିବା ତାଙ୍କର ରହିଛି